ଆମ ପରିବାରରେ ମୁଖ୍ୟ ସାଂସ୍କୃତିକ ପରମ୍ପରା ହେଉଛି ରଜ ଏହି ପର୍ବଟି ଆମେ ବହୁତ ଧୁମଧାମରେ ପାଳନ କରିଥାଉ ଏହି ରଜ ହେଲେ ଆମ ଘରକୁ ସବୁ ବନ୍ଧୁବାନ୍ଧବ ଏବଂ ଯେଉଁ ପରିବାରବର୍ଗମାନେ ବାହାରେ ଥା'ନ୍ତି ସେମାନେ ଘରକୁ ଫେରିଥା'ନ୍ତି ଏହି ଦିନ ଆମେ ବହୁତ ଧୁମଧାମରେ ପାଳନ କରୁ ରଜ ଆମର ପାଞ୍ଚ ଦିନ ଧରି ପାଳନ କରାଯାଏ ଯେପରିକି ପ୍ରଥମ ଦିନ ଆମେ ପାଣି ବୁହା କୁହାଯାଏ ସେଇଦିନ ଆମେ ଘରକୁ ସବୁପ୍ରକାର ଚାଉଳ ଆଣୁ ଏବଂ ପିଠାପିଠି ପାଇଁ ଯେତେସବୁ ଦ୍ରବ୍ୟ ଦରକାର ତାହାର ଏକ ସାମଗ୍ରୀ ଆୟୋଜନ ଆମେ କରିଥାଉ ସେହିଦିନ ଆମ ଘରକୁ ପାଣି ପାଣି ବୁହା ଯାଇଥାଏ ଏବଂ ଆମେ ବହୁତ ବଜାରକୁ ଆସିକି ବହୁତ ନୂଆ ପ୍ରକାର ଡ୍ରେସ ପୋଷାକ ଏବଂ କିଣିଥାଉ ଯାହାଦ୍ଵାରା ଆମେ ବହୁତ ଖୁସି ହୋଇଥାଉ ଏବଂ ପିଲାମାନେ ମଧ୍ୟ ବହୁତ ଖୁସି ହୋଇଥା'ନ୍ତି ସେଇଦିନ ଆମ ଘରେ ପିଠା ତିଆରି ହୋଇଥାଏ କାରଣ ପ୍ରଥମ ରଜ ଦିନ ଆମ ଘରେ ଚୁଲି ଲାଗେନାହିଁ ସେଥିପାଇଁ ତା ପୂର୍ବ ଦିନ ଆମର ପିଠାପଣା ସବୁ କିଛି କରାଯାଇକି ରଖାଯାଇଥାଏ ଏହା ଏକ ଆମର ବଡ଼ ପରମ୍ପରା ରହିଛି ତାପରେ ହେଉଛି ଆମର ପ୍ରଥମ ରଜ ସେଇ ରଜ ଦିନ ଆମେ ସକାଳୁ ଉଠି ଗାଧୋଇ ପାଧୋଇ ନୂଆ ପୋଷାକ ପିନ୍ଧିକି ଅଳତା ଫଳତା ଲଗାଇକି ପିଲାମାନେ ସବୁ ସଜବାଜ ହୁଅନ୍ତି ଏବଂ ଆମେ ସେ ଯେଉଁ ପିଠାପଣା ଖାଇକି ଦୋଳି ଖେଳିବାକୁ ଯାଉ ଏହି ରଜରେ ଆମର ପ୍ରଥମ କରି ମେନ ଜିନିଷ ହେଉଛି ଆମର ପାନ ଖାଇବା ଆମ ଘରକୁ ଯିଏ ବି ଆସିଥାନ୍ତି ଆମେ ତାଙ୍କୁ ପାନ ଦେଇଥାଉ ଖାଇବା ପାଇଁ ଏହା ହେଉଛି ଏକ ଭଲ ପାଇବାର ପ୍ରତୀକ ଏବଂ ଆମ ସାଙ୍ଗ ସାଥିମାନେ ସମସ୍ତେ ଖେଳିବାକୁ ଯାଇଥାଉ ବାହାରକୁ ଦୋଳି ଖେଳୁ ବହୁତ ମଜା କରୁ ଏବଂ ତା'ପର ଦିନ ହେଉଛି ଆମର ଦ୍ୱିତୀୟ ରଜ ଯେଉଁଟାକୁ ଆମର କୁହନ୍ତି ରଜ ସଂକ୍ରାନ୍ତି ସଂକ୍ରାନ୍ତି ଦିନ ସକାଳୁ ଉଠି ଆମେ ଗାଧୋଇ ପାଧୋଇକି ସେ ଦିନ ଆମର ଚୁଲି ଲାଗିଥାଏ ଏବଂ ରୋଷେଇ ମଧ୍ୟ ହୋଇଥାଏ ସେହିଦିନ ମଧ୍ୟ ନୂଆ ନୂଆ ପିଠା କରିଥାଉ ମିଠା କରିଥାଉ ଏବଂ ବହୁତ ଧୁମଧାମରେ ପାଳନ କରିଥାଉ ସେଦିନ ମଧ୍ୟ ଆମର ବହୁତ ପ୍ରକାରର ମିଠା ହୋଇଥାଏ ତା'ପରଦିନ ହେଉଛନ୍ତି ଆମର ତୃତୀୟ ରଜ ସେ ଦିନ ମଧ୍ୟ ସେହିପରି ଭାବରେ ଆମେ ପାଳନ କରିଥାଉ ବହୁତ ଧୁମଧାମରେ ଉତ୍ସାହ କରିଥାଉ ଏବଂ ଲାଷ୍ଟ ଦିନ ହେଉଛି ଆମର ବସୁମତୀ ଗାଧୁଆ ସେଦିନ ଆମ ରଜ ଶେଷ ହୋଇଥାଏ ଏବଂ ଆମେ ବହୁତ ଖୁସି ବାଣ୍ଟି ଥାଉ